କେନ୍ଦ୍ରାପଡ଼ା ଜିଲ୍ଲାର ଲୋକପ୍ରିୟ କ୍ରୀଡ଼ା ହେଉଛି କବାଡ଼ି ଏଇଟା ସାଧାରଣତଃ ଆମର ରଜ ଟାଇମ୍ରେ ହୁଏ ଆମର ହିନ୍ଦୁ ମୁସଲିମ୍ ଏକାଠି ହେଇକିନି ଏ ଖେଳ ପ୍ରଦର୍ଶନ କରନ୍ତି ଆଉ ଗୋଟିଏ ମନୋରଞ୍ଜନ କରାଯାଏ ବିଶେଷ କରି ବିଭିନ୍ନ ସମ୍ପ୍ରଦାୟ ର ଲୋକ ଏଥର ମିଶିକିନି ମନୋରଞ୍ଜନ କରନ୍ତି